ଆଜ୍ଞା ଆପଣଙ୍କ ଗାଡ଼ି ଭଡ଼ା ମୁଁ ଗାଡ଼ି ବରଷ ପୁରୀ ଯିବାକୁ ଚାହୁଁଚି ଆପଣ ଗାଡ଼ି ଭାଡ଼ା କେତେ ଟଙ୍କା ନେବେ ଆମେ ମିନିମମ୍ ସାତ ଜଣ ଯିବୁ ହଁ ଯଟା ଆମର ଠିକ ଡ୍ରାଇଭିଂ କରିପାରିବେ କି ଆପଣଙ୍କ ଡ୍ରାଇଭର୍ ଠିକ୍ ଅଛି କି ଆଉ କିଲୋମିଟରର କେତେ ଟଙ୍କା ନେବେ ଆଉ ଆପଣଙ୍କର ଏତେ ଜାଗା ଆମର ପୁରୀ ଯାଉ ପୁରୀ ଆଉ ନନ୍ଦନକାନନ ଭୁବନେଶ୍ୱର ଲିଙ୍ଗରାଜ ସବୁ ଆମେ ବୁଲି ବୁଲି ଆସିବୁ ଆମେ ଠିକରେ ଆମେ ଟିକେ ବୁଲିକି ଡ୍ରାଇଭିଂ କରିପାରିବେ କି ଆଉ ଠିକ ଆମର କେତେ ଟଙ୍କା ନେବେ କଣ ଠିକ୍ କରନ୍ତୁ ଆପଣ ଯଦି ଗୋର ଆପଣଙ୍କର ଯଦି ନେବେ ଆମେ ଠିକ୍ ବ୍ୟବହାର କରିବେ ଆମେ ସମ୍ବଲପୁରରୁ ଝାରସୁଗୁଡ଼ା ଯାଇକି ବୁଲିବ ବି ଆସିପାରିବୁ ଆପଣ ଯଦି ଠିକ୍ ରେଟ୍ କୁହନ୍ତୁ ଠିକ ରେଟ୍ ଯଦି କରିବାର ଦେଲେ ଆପଣ ସଦାବେଳେ ଆପଣଙ୍କ ପାଇଁ ଗାଡ଼ି ଆମେ ସଦାବେଳେ ମଗେଇ ପାରିବୁ ଆମେ ଆଉ ଠିକ୍ ଯଦି ରେଟ୍ ନ କରିବୁ ଆଉ ଆପଣଙ୍କ ପାଖକୁ କଣ ଯାଇପାରିବ କିି ଆପଣ ଆପଣଙ୍କ ପାଖକୁ ଠିକ୍ ରେଟ୍ କୁହନ୍ତୁ ଠିକ୍ ରେଟ୍ କଲା ପରେ ଆପଣ ପାଖକୁ ଆମେ ସଦାବେଳେ ଗାଡ଼ି ଆପଣଙ୍କୁ ଆଣିପାରିବୁ ଆମେ